ବିଶ୍ୱ ଅଗ୍ରଗତି କରୁଥିବାରୁ ପ୍ରଦୂଷଣ ଏବଂ ବିଶ୍ୱ ତାପମାତ୍ରା ଭଳି ପ୍ରସଙ୍ଗ ମଧ୍ୟ ବଢ଼ିବାରେ ଲାଗିଛି ଏପରି ପରିସ୍ଥିତିରେ ପ୍ରତ୍ୟେକ ପିତାମାତା ଚିନ୍ତିତ ଅଛନ୍ତି ଯେ କିପରି ନିଜ ପିଲାମାନଙ୍କୁ ପ୍ରଦୂଷଣର କ୍ଷତିକାରକ ପ୍ରଭାବରୁ ବିଶେଷ କରି ନବଜାତ ଶିଶୁମାନଙ୍କୁ ରକ୍ଷା କରାଯାଇପାରିବ ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିବେଶରେ ମଧ୍ୟ ରଖିବା ନିହାତି ଜରୁରୀ ଘରଗୁଡ଼ିକୁ ସର୍ବଦା ସଫା ରଖିବା ଶିଶୁମାନଙ୍କର ବସ୍ତ୍ର ଏବଂ ଘରେ ରହୁଥୁବା ସମସ୍ତ ସଦସ୍ୟଙ୍କ ବସ୍ତ୍ର ସଫା ରଖିବାକୁ ସେମାନଙ୍କୁ ଅନୁରୋଧ କରିବା ବସ୍ତ୍ରଗୁଡ଼ିକୁ ଖରାରେ ଶୁଖାଇବା ଶିଶୁମାନଙ୍କୁ ଧରିବା ପୂର୍ବରୁ ହାତ ସଫା କରିବା ଏବଂ ତା'ପରେ ସେମାନଙ୍କୁ ଧରିବା ଶିଶୁମାନଙ୍କୁ ଶୁଆଇବା ସମୟରେ ମଶାରି ବ୍ୟବହାର କରିବା ଯାହାଫଳରେ ସେମାନେ କୌଣସି ରୋଗର ସମ୍ମୁଖୀନ ହେବେନି ଏବଂ ସୁସ୍ଥ ରହିବେ